ଛାତ ଉପରେ ଆମେ ବଗିଚା କଲେ ଛାତ ଉପରକୁ ଆମକୁ ମାଟି ବୋହିକି ଆଣିବାକୁ ପଡ଼େ ସେ ମାଟି ଭିତ ମାଟିକୁ ସାର ଦେଇକି ଆମେ ତାକୁ ଉର୍ବର କରେଇବାକୁ ପଡ଼େ ତା'ପରେ ତା' ଦେହରେ ଚାରା ଦେବାକୁ ପଡ଼େ ଚାରା ଆଣିକି ଲଗେଇବାକୁ ପଡ଼େ ଚାରା ତ ଗଛରେ ହେଇପାରିବନି ମା' ଛାତ ଉପର ବଗିଚାରେ ସେଥିପାଇଁ ଆମକୁ ଚାରା ଆଣି ଲଗେଇବାକୁ ପଡ଼େ ତାପରେ ତା' ଦେହରେ ସବୁଦିନ ପାଣି ଦେବାକୁ ପଡ଼େ ନହେଲେ ଗଛ ବଞ୍ଚିବ ନାହିଁ କିନ୍ତୁ ଆମେ ମା ବଗିଚାରେ ଗଛ ଲଗାଇଲେ ସେଇଠୁ ଆମେ ମାଟି ନିଜେ ନିଜେ ଉର୍ବର ହେଇଯାଇଥାଏ କାହିଁକିନା ସେ ମାଟିରେ ଜିଆ ଥାଆନ୍ତି ସେଥିପାଇଁ ସେ ମାଟିକୁ ଉର୍ବର କରିଦିଅନ୍ତି ଯାହାଫଳରେକି ସେ ମାଟି ମାଟି ବାୟୁମଣ୍ଡଳ ସହ ପୁରା ଖାପଖୁଆଇ ଚଳିପାରେ ତା' ସହିତ ସଂସ୍ପର୍ଶରେ ଆସି ତା' ତା' ଦେହରୁ ଜଳୀୟବାଷ୍ପ ନେଇପାରେ ଆଉ ଅମ୍ଲଜାନ ମଧ୍ୟ ଗ୍ରହଣ କରିପାରେ ଯାହାଫଳରେକି ଯାହାଫଳରେକି ଗଛଟା ଭଲ ଭାବରେ ଗଛ ଉଠିପାରେ ବଢ଼ିପାରେ ଆଉ ଆମକୁ ବି ବେଶୀ ଦିନ ପାଣି ଦେବାକୁ ପଡ଼ିନଥାଏ କାରଣ ମାଟି ସବୁବେଳେ ଓଦାଳିଆ ରହିଲେ ଗଛଟା ଆପେ ଆପେ ଉଠିବ